ପରିଦର୍ଶନ କରିବାକୁ ମୋର ପ୍ରିୟ ସ୍ଥାନଟି ହେଉଛି ପ୍ରସିଦ୍ଧ ପୁରୀର ଜଗନ୍ନାଥ ମନ୍ଦିର କାରଣ ସେଠାକୁ ଗଲେ ମୋତେ ଏକ ଶାନ୍ତି ମିଳିଥାଏ ଓ ଜୀବନ ପଥରେ ଆଗେଇ ବଢ଼ିବାକୁ କିଛି ଉତ୍ସାହ ମଧ୍ୟ ମିଳିଥାଏ